ଆମ ଦେଶରେ ଯୁବ ଗୋଷ୍ଠୀ ମଧ୍ୟରେ ବେକାରୀ ଲୋକମାନେ ଅଧିକ ଅଛନ୍ତି ଅଧକ ଲୋକ ପାଠ ପଢ଼ି ପରୀକ୍ଷା ଦେଇ ପାରୁନାହାଁନ୍ତି ତେଣୁ ଅଧିକ ପୋଷ୍ଟ କଲେ ଅଧିକ ପିଲା ନିଯୁକ୍ତି ପାଇପାରିବେ ଲୋକମାନେ ବେକାରୀ ହୋଇ ବୁଲୁଛନ୍ତି ଆମେ ଭାବୁଛୁ ବେକାରୀ ଲୋକମାନେ ଚାକିରୀ ପାଆନ୍ତୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ବେକାରୀ ବୁଲୁଥିବା ପିଲାମାନଙ୍କୁ ସରକାର ଚାକିରୀ ଦେବା ଉଚିତ